ପାଞ୍ଚଦିନ ତଳେ ମୁଁ ଗୋଟିଏ ଲୁଗା ଆଣିଥିଲି ସେ ଲୁଗାର ସୁତା ଗୁଡ଼ିକ ଏତେ ନରମ ଥିଲା ଯେ ଆଉ କହିହେବନି ବହୁତ ବି ଭଲ ବି ଲାଗୁଥିଲା ଆଉ ତା' ରଙ୍ଗ ଥିଲା ନାଲି ସବୁଜ ଆଉ ଧଳା ଏତେ ସୁନ୍ଦର ଲାଗୁଥିଲା ଆଉ କୁହନି କାହିଁକିନା ସେଥିରେ ଛୋଟ ଛୋଟ ଫୁଲ ପରିକା ଗୋଟି ଲାଗିଥିଲା ଆଉ ଧଡ଼ି ବି ବହୁତ ସୁନ୍ଦର ହୋଇକି ଥିଲା ସେଥିପାଇଁ ଦେଖିବାକୁ ବହୁତ ବି ଭଲ ଲାଗୁଥିଲା ଆଉ ଏମିତି ଯେ ସଫା କଲେ ବି ତାର ରଙ୍ଗ ବି ଛାଡ଼ୁନଥିଲା ଆଉ ମୋ ସାଙ୍ଗମାନେ ଦେଖିଲେ ଶାଢ଼ୀଟା କେଉଁଠୁ ଆଣିଛୁ ଏତେ ସୁନ୍ଦର ହୋଇଛି ବୋଲିକି କହିଲେ ଏତେ କମ ଟଙ୍କାରେ ଏତେ ସୁନ୍ଦର ଲୁଗାଟା ଆସିଲା ଆମେ ବି ସେଇଠୁ ଆଣିବୁ ହଁ ଏତେ କମ ଟଙ୍କାରେ ମୁଁ ବହୁତ ଭଲ ସୁନ୍ଦର ଲୁଗାଟା ପାଇଛି ଯେଉଁଟାକି କଲର୍ ବି ଛାଡ଼ୁନି ବହୁତ ଭଲ ଲାଗୁଛି ଆଉ କ'ଣ ସେ ଶାଢ଼ୀ ବିଷୟରେ ଆଉ କ'ଣ କହିବି ଯାହାକି ରଙ୍ଗ ଟିକିଏ ବି ଛାଡ଼ୁନି ମାନେ ମୋତେ ବେଶୀ ପିନ୍ଧିବା ପାଇଁ ବହୁତ ବି ଭଲ ଲାଗୁଛି ଆଉ ଯେଉଁ ଥଣ୍ଡା ଥଣ୍ଡା ବି ଲାଗୁଛି ପିନ୍ଧିଲେ ଖରାଦିନେ କିଛି ଦେହକୁ ନ ପିନ୍ଧିଲା ପରି ଲାଗୁଛି ହଁ ସେଥିପାଇଁ ମୋତେ ବେଶୀ ବି ଭଲ ଲାଗୁଛି